ବଗିଚାରେ ଉତ୍ପାଦନ ହେଉଥିବା ଫୁଲ ଫଳକୁ ଆମେ ବଜାରକୁ ନେଇ ତାହା ବିକ୍ରି କରିଥାଉ ଶୀତ ଦିନ ବିଭିନ୍ନ ପ୍ରକାର ଫୁଲ ହେଇଥାଏ ଫୁଲକୁ ଆମେ ବଜାରକୁ ନେଇ ବିକ୍ରି କରିଥାଉ ଏବଂ ତାକୁ ଇଏ ଗାଁ ଗଣ୍ଡାରୁ ମଧ୍ୟ ନେଇଥାନ୍ତି ଯଥା ଲକ୍ଷ୍ମୀ ପୂଜା ପୂଜା ହେଲେ ଘର ପାଖକୁ ଆସିକି ସେଥିରୁ ସବୁ ଫୁଲ ନେଇଥାନ୍ତି ଆମ ଗାଁ ଗଣ୍ଡାରେ ମଧ୍ୟ ତମ ଯୋଉ ଦୁନିଆ ପ୍ରକାର ଫଳ ଫଳ ହେଇଥାଏ ବିଭିନ୍ନ ସିଜିନ୍ରେ ବିଭିନ୍ନ ଫଳ ହେଇଥାଏ ତାହାକୁ ଆମେ ନେଇ ବଜାରକୁ ନେଇଥାଉ ଶୀତ ଦିନରେ ଆମ୍ବ ପଣସ ସବୁ ହେଇଥାଏ ତାକୁ ନେଇକି ବଜାରକୁ ନେଉ ବଜାରକୁ ନେଇକି ବିକ୍ରି କରିଥାଉ କଞ୍ଚା ଆମ୍ବକୁ ଆମେ ନେଇକି ସେଥିରୁ ତମେ ବିକ୍ରି କରି ସେମାନେ ସବୁ ନେଇକି ଆଚାର କରିଥାନ୍ତି ପାଚିଲା ହେଲା ପରେ ପାଚିଲା ଆମ୍ବକୁ ବଜାରକୁ ନେଉ ବଜାରକୁ ନେଇକି ବିକ୍ରି କରୁ ଘର ବାଡ଼ିରେ ସବୁ ସପୁରି ପଣସ ଏକା ସବୁ ହେଇଥାଏ ସପୁରି ପଣସ ନେଇ ବଜାରକୁ ନେଉ ବଜାରରେ ନେଇ ବିକ୍ରି କରୁ ସେଥିରୁ ପୁଣି ତରଭୁଜ ଫର୍ଭୁଜ ସବୁ ବଜାର ଶୀତ ଦିନରେ ତରଭୁଜ ଫର୍ଭୁଜ ସବୁ ତିଆରି ହେଇଥାଏ ତରଭୁଜ କାକୁଡ଼ି ବିଭିନ୍ନ ଖାଇବା ଜିନିଷ ସବୁ ତିଆରି ହେଇଥାଏ ତାହାକୁ ଆମେ ବଜାରକୁ ନେଉ ବଜାରକୁ ନେଇ ବିକ୍ରି କରିଥାଉ ଚାଷ ଇଏ ବୋଇତାଳୁ ଫୁଲକୁ ଆମେ ଚାଷ କରୁ ଚାଷ କରିକି ପୁଣି ତାହାକୁ ମାର୍କେଟ୍ରୁ ନେଉ ମାର୍କେଟ୍ରୁ ନେଲେ ତା ଖାଦ୍ୟ ଇଏ ତରକାରୀ ଆକାରରେ ତାକୁ ବ୍ୟବହାର କରିଥାଉ ଖଜୁରୀ ଗାଁ ଗଣ୍ଡାରେ ସବୁ ଖଜୁରୀ ସବୁ ହେଇଥାଏ ଖଜୁରୀକୁ ସବୁ ଆମେ ବଜାରକୁ ନେଉ ବଜାରକୁ ନେଇକି ତାକୁ ବିକ୍ରି କରିଥାଉ